ଢେଙ୍କାନାଳ ଜିଲ୍ଲାର ଜଳବାୟୁ ମାନେ ଋତୁ ପରିବର୍ତ୍ତନ ନ ହୋଇକି ଜଳବାୟୁ ରୁହେ ତାପମାତ୍ରା ଆମର ବର୍ଷାଋତୁ ଏପ୍ରିଲ ମେ ମାସରେ ଆମର ଟିକେ ତାପମାତ୍ରା ଅଧିକ ରୁହେ ଆଉ ତାପମାତ୍ରା ଚାଳିଶ ରୁ ବୟାଲିଶ ପଞ୍ଚ ଚାଳିଶ ପର୍ଯ୍ୟନ୍ତ ଆସିଯାଏ ଆଉ ତାପରେ ଧୀରେ ଧୀରେ ଧୀରେ ଧୀରେ ବର୍ଷା ହେଲାଠୁ ଆମର ତାପମାତ୍ରା କମେ ଆଉ ଶୀତଦିନେ ଆମର ଏଠି ଶୀତ ବି ପ୍ରବଳ ହୁଏ ଶୀତ ଯେଉଁ ଚାରି ମାସ ଶୀତ ହୁଏ ଶୀତ ଆମର ଶୀତ ବି ସେମିତି ମାନେ ଶୀତ ବି ବହୁତ ଶୀତ ଲାଗେ ଆଉ ଖରା ଦିନେ ବି ଯେ ଏପ୍ରିଲ ମେ ମାସରେ ବି ତାପମାତ୍ରା ଚାଳିଶ ବୟାଳିଶ ଡିଗ୍ରୀ ପର୍ଯ୍ୟନ୍ତ ଆସିଯାଏ ଆଉ ଜଳବାୟୁ ତ ସଦାବେଳେ ନର୍ମାଲ ରୁହେ ଆମର ସଦାବେଳେ ଭଲ ବି ମାନେ ସବୁ ଅପେକ୍ଷା ଯେମିତି ରହିବା କଥା ସେମିତି ରହୁଛି ଆଉ